ମୁଁ ଆମ ଗାଁରେ ଥିବା ଶିବ ମନ୍ଦିରର ପଞ୍ଚୁକ ପୂର୍ଣ୍ଣମୀ ଦିନ ଏକ ମୁରୁଜର ଚିତ୍ରାଙ୍କନ କରିଥିଲି ଯାହାକି ଶିବ ଓ ପାର୍ବତୀଙ୍କର ଅର୍ଦ୍ଧନାରେଶ୍ୱରଙ୍କର ସ୍ୱରୂପ ଚିତ୍ର ଥିଲା ଯାହାର ଅର୍ଥ ଥିଲା ଯେ ସେହି ଚିତ୍ରରେ ଶିବଙ୍କର ବିନା ସତୀଙ୍କର କୌଣସି ଅସ୍ତିତ୍ଵ ନଥାଏ ଓ ସତୀଙ୍କ ବିନା ଶିବଙ୍କର ମଧ୍ୟ କୌଣସି ଅସ୍ତିତ୍ଵ ନଥାଏ ଯାହାର ଅର୍ଥ ସମାଜରେ ସ୍ତ୍ରୀ ଓ ପୁରୁଷ ଦୁହେଁ ସମାନ ହୋଇ ରହିବା ଆବଶ୍ୟକ